ହଁ ମୋତେ ଗୀତ ଶୁଣିବାକୁ ଭଲ ଲାଗେ ଗୀତ ଶୁଣିବାକୁ ଭଲ ଲାଗେ ଯେ ମୋତେ ଭଜନ ଗୀତ ଶୁଣିବାକୁ ଭଲ ଲାଗେ ଯାହାକି ମୋର ପ୍ରିୟମାନେ ନମିତା ଅଗ୍ରୱାଲଙ୍କ ଭଜନ ମୋତେ ବେଶୀ ଶୁଣିବାକୁ ଭଲ ଲାଗେ ତାଙ୍କର ଯେମିତିକା ଭକ୍ତିଭାବ ପ୍ରେମରେ ଯେଉଁ ଭଜନ ସେ ଗାଆନ୍ତି ମୋତେ ସିଏ ଭାବ ମୋ ମନ ମୋ ମନୋରଞ୍ଜନ କରିପାରିଛି ଆମ ଗାଁ ଗଣ୍ଡାରେ ଯେମିତି ଆମର ମେଳା ସଂକୀର୍ତ୍ତନ ଦାସକାଠିଆ ରାମଳୀଳା ଦୁଡ଼ୁକି ଏସବୁ ଯେଉଁ ହୁଏ ତାକୁ ବି ମୋତେ ଦେଖିବାକୁ ଭଲ ଲାଗେ ଆମର ସେଇଟା ଆମେ ଓଡ଼ିଆ ଘର ସେଇଟା ଆମର ପରମ୍ପରା ସେ ଗୀତ ଭଜନ ସହିତ ତାଳ ମିଳେଇ ଆମେ ତାକୁ ମୁଁ ଦେଖେ ମୁଁ ଦେଖିକି ଜୟ ଜଗନ୍ନାଥ ଚ୍ୟାନେଲର ସବୁବେଳେ ଜଗନ୍ନାଥଙ୍କୁ ଦର୍ଶନ କରେ ଆମର ତ ଆମେ ଓଡ଼ିଆ ଆମର ପ୍ରିୟ ଭଗବାନ ହେଉଛନ୍ତି ଜୟ ଜଗନ୍ନାଥ ତାଙ୍କୁ ଡାକି ଆମ ସଖାଳୁ ସଞ୍ଜ ଆମର ସେ ଦିନ ସରିଯାଏ